ମୁଁ କୃଷି ବିଷୟରେ ଏତିକି ପରାମର୍ଶ ଦେବିକି ମାନେ ନିୟମିତ ଭାବରେ କଣ ଯେତେବେଳେ ଆମେ ଚାଷ ମାନେ ଲୋକମାନେ କରୁଛନ୍ତି ପ୍ରଥମେ ଆମେ କଣ ଆଗେ ମାଟି ଚା ମାଟିଟାକୁ ଯଉ ମାନେ ପରିକ୍ଷା କରିବା ଦରକାର ମାନେ କେଉଁ ମାଟିରେ କେମିତି କଣ ଫସଲ ହେବ କି ନାହିଁ ଗୋଟେ ଗୋଟେ ମାଟି ଅଛି ମାନେ ମାଟି ମାନେ ଗଛ ହିଁ ହୁଏନି ସେଥିପାଇଁ ଆଗେ ମାଟିଟାକୁ ପରୀକ୍ଷା କରିବା ତାପରେ ଗଛ ପତ୍ର ଲଗେଇକି ତାକୁ ଭଲଭାବେ ତାକୁ ଆଉ କଣ ଜଳସେଚନ ଟା ଆଗେ ଆମେ ପ୍ରଥମେ କରିବା ଜଳ ନଥିଲେ ଆମେ ତ କିଛି ଗଛପତ୍ର ବଢ଼ିପାରିବ ନା ସେଥିପାଇଁ ଜଳ ସେଚନଟା ଆମେ ଆଗ ପ୍ରଥମେ ସେ ସେଟାରେ ସୁବିଧା କରିବା ତାପରେ କଣ ଭଲ ସାର ଆଜିକାଲି ବାହାରୁଛି ସା ଭଲ ଇଏର ସାର ଭଲ ଦେବା ଓଷ ତାର ଭଲ ରାସାୟନିକ ମାନେ ଇଏରେ ଯଉ ଔଷଧପତ୍ର ଯେତିକି ସବୁ ବାହାରୁଛି ଭଲଭାବରେ ଆମେ ପକେଇଲେ ଗଛ ଭଲଭାବରେ ବଢ଼ିପାରିବ ସେତି ଏତିକି ମୁଁ ତାଙ୍କୁ ପରାମର୍ଶ ଦେଇପାରିବି